ହଁ ଟେଲର୍ ଦୋକନକୁ ଲାଗିଛି କି ହଁ ତ ମୋ ଡ୍ରେସ୍ କେଁ ହେଲା ଯେ ଏନ୍ତା କରି ସିଲେଇ ଦେଇଛ ମୁଇଁ ଯେନ୍ ଡିଜାଇନ୍ ବଲିଥିଲି ସେ ଡିଜାଇନ୍ ତ ସିଲେଇ ନେଇ ଦେଇ ବେଲେ କାଣା ଦାମ୍ ଏତେ ନେବ ଆଉ ସିଲେଇ ବି ଭଲ୍ସେ ନେଇ ସିଲ କେଁ ନାହିଁ ମୁଇଁ ଯେନ୍ତା ବତେଇଥିଲି ସେନ୍ତା ନି ସିଲେଇ ହେଲା ମୁଇଁ ଯେନ୍ତା ଡିଜାଇନ୍ କରି ମୁଇଁ କହିଥିଲି ଫୁଲ୍ ହାତ୍ ଆଉ ଚିରା ଗାଉନ୍ ଆଉ ଫିତା ଲାଗିଥିବା କଲର୍ ଲାଗିଥିବା ଆଉ ତା ସାଙ୍ଗରେ ବଟନ୍ ବି ଯୁଡ଼େ ଲାଗିଥିବା ମୁଇଁ ତ କହିଥିଲି ଆପଣ୍ ଯେତେ ଦାମ୍ ନେବେ ବୋଲିକରି ଆଉ ଦାମ୍ ନେଲେ ଆରୁ ବର୍ବାଦ୍ କରିଦେଇଛନ୍ ମୋର୍ ଡ୍ରେସ୍କେ କେଁ କରି ହଁ ଭଲ୍ସେ ସିଲେଇନି ମୁଇଁ ଯେତେ ଯେତେ ଦାମ୍ ବଲିଛ ମୁଇଁ ହେତେ ଦାମ୍ ନି ଦିଏଁ କାଣା ଏନ୍ତା ସିଲାସନ୍ କେଁ ଦାମ୍ ତ ନେବ ଭଲ୍ସେ ଟିକେ ସିଲାଲେ କେନୁ ହେବା ପିନ୍ଧି ନେଇ ହୁଏନା ଭଲ୍ସେ ବୋଇଲେ କେତେ ଥର୍ ଭଲ୍ସେ ସିଲାବ ମୁଁ ତୁମେ ତ କହିଲେ ମୁଇଁ ଭଲ୍ ସିଲେଇ ଜାନ୍ସି ଭଲ୍ସେ ମୁଇଁ ଡିଜାଇନ୍ ବି କରିଯାନ୍ସି ତୁମେ କହେଲ ମୁଇଁ ତୁମର୍ ଦୁକାନ୍କେ ନେଲି ହେଲେ ମୁଇଁ ଅନ୍ୟ ଦୋକାନ୍କେ ନେଇଥାନ୍ତେ ଭଲ୍ସେ ସିଲାବାକେ ସିନା ପଡ଼୍ବା କେଁଯେ କହ ତ ଆମେ ମାନେ ବି ତ କପ୍ଡ଼ା ଘିନୁଛୁ ଭଲ୍ ବେଶି ଦାମ୍ ଦେଇକରି ଯଦି ଦାମ୍ ଦେମୁ ଆର୍ ଯଦି ଭଲ୍ସେ ସିଲେଇ ତୁମେମାନେ ନିକର୍ବ ବଲେ ଆମେ କେନ୍ତା କରି ହେଲେ ପିନ୍ଧ୍ମୁ କେନ୍ତା କରି ହେଲେ ସେ ଭଲ୍ସେ ସିଲେଇନି ଆଉ କେନ୍ତା କରି ହେଲେ ପିନ୍ଧ୍ମୁ କହ ସେ ଡ୍ରେସ୍ ତ ବର୍ବାଦ୍ ହେଇସାରିଛେ ଆଉ କେନ୍ତା କରି ଫେର୍ ଭଲ୍ସେ ସିଲାବ ଅଲ୍ଗା କପ୍ଡ଼ା ବେଲେ ହେଟା ଆଉ ତୁମେ ଆଉ ତୁମର୍ ଦୁକାନ୍କେ ନେଇନିଏ ମୁଇଁ ନେଇନିଏନ ମୁଇଁ ତୁମେ ତ ଖରାପ୍ ସେ ପହେଲା ସିଲେଇ ଦେଇଛ ତାପରେ ତୁମେ କେନ୍ତା କରି ଆସିଲେ ଜାନିଛ ଯେ ପହେଲା ଜଣା ପଡ଼୍ଲାନ ଆଉ ଯଦିବି ଫେର୍ଘାଏ ପଇସା ହାତ୍ରେ ଦେଇକରି ମୁଇଁ କପ୍ଡ଼ା ଘିନମି ଆଉ ଯଦି ସେ ତୁମର୍ ନିକେ ସେ ଡବଲ୍ରେ ବି ଆଉ ବି କିଛି ମିସ୍ ହେଇପାରେ ବେଲେ ମୁଇଁ କାହିଁଲେ ତୁମ ଦୋକାନକେ ନେମି ଅଲ୍ଗା ଦୋକାନକେ ନେମି ତୁମେ ଭଲ୍ସେ ନିଏ ସିଲାବା ମୁଇଁ ତୁମର୍ ଦୁକାନ୍କେ ନେଇଯାଏଁ ଆଉ ଯଦି ବି କି ନି ଆଉ ଯାହାର୍ଟା ବି ସିଲାବ ଭଲ୍ସେ ସିଲାବ ହେଲା କପ୍ଡ଼ା କ୍ଷତି ନି ହେବାର୍ କଥା କାହାର୍ ବି ହେଲା ହଁ ସେ କେନ୍ତା କରି ଭଲ୍ସେ ସିଲାବ ବେଲେ ନେମି ନେ ହେଲେ ନାଇନିଏ ଆଉ ଯେନ୍ ଯେନ୍ ଆପଣ ବାଧ୍ୟ କରିଦେଇଛନ୍ ମୋର୍ ଡ୍ରେସ୍ଟା କେ ସେଟା ମୁଇଁ ପଏସା ନେଇଦିଏଁ ହଁ ହଁ ରଖୁଚେଁ ସେ